ଏବେ ବହୁତ ବହୁତ ଦିନ ଧରି ବର୍ଷା ବା ମନ୍ସୁନ୍ ବର୍ଷା ଲାଗି ରହିଛି ତା ପୂର୍ବରୁ ବହୁତ ଗରମ ଲାଗୁଥିଲା ହେଲେ ଏବେ ବେଳେବେଳେ ବର୍ଷା ହୋଇ ଟିକିଏ ଗରମ ଆଉ ଘରେ ମଧ୍ୟ ଲାଗୁଛି ସବୁଆଡ଼େ ହେଲେ ମଧ୍ୟ ଗରମକୁ ଟିକିଏ ଶାନ୍ତି ଲାଗୁଛି ବହୁତ ଶାନ୍ତି ସମସ୍ତେ ନିଜେ ନିଜ କାମ କରନ୍ତି ଆଉ ଟିକେ ଭଲରେ ଶୋଇଥାନ୍ତି କେବେ କେବେ ଆମ ଅଞ୍ଚଳରେ ବର୍ଷା ହୁଏ ତ କେବେ କେବେ ଖରା ହୁଏ ଏବେ ଏବେ କିନ୍ତୁ ଟିକିଏ ଆମ ଅଞ୍ଚଳରେ ବର୍ଷା ଲାଗିରହିଛି ଟିପିପିଟି ବର୍ଷା ହେଉଛି ଗଛଗୁଡ଼ିକ ମଧ୍ୟ ମଝିରେ ମଝିରେ ବର୍ଷା ପାଣି ପଡ଼ି ଟିକିଏ ସତେଜ ହୋଇ ହୋଇପଡ଼ିଛିି ଆଉ ପଶୁପକ୍ଷୀ ମଧ୍ୟ ଥଣ୍ଡାରେ ବୁଲା ବୁଲିଥାନ୍ତି ବର୍ଷା ହୁଏ ବେଳେବେଳେ ଗରମ ମଧ୍ୟ ଲାଗେ ଆମ ଅଞ୍ଚଳରେ ପାଣିପାଗ ଅନେକ ସମୟ ଧରି ଠିକ୍ ରୁହେ